ପଶୁମାନେ ହେଉଛନ୍ତି ଆମ ଘରର ସଦସ୍ୟ ପରିକା ଏବଂ ପଶୁମାନଙ୍କର ଯତ୍ନ ନିହାତି ନେବା ଦରକାର ପଶୁପାଳନରେ ଲୋକମାନେ ସମ୍ମୁଖୀନ ହେଉଥିବା ସାଧାରଣ ଲୋକମାନେ ବହୁତ ଅସୁବିଧାରେ ପଡ଼ିଥାନ୍ତି ଓ ପଶୁମାନଙ୍କୁ ଯଥେଷ୍ଟ ଜାଗାରେ ନ ରଖିପାରିବାରୁ ସେମାନେ ବିଭିନ୍ନ ଲୋକଙ୍କଠାରୁ ବିଭିନ୍ନପ୍ରକାରର କଟୁ ବାକ୍ୟ ଶୁଣିଥାନ୍ତି ଓ ଲୋକମାନେ ଏହି କଟୁ ବାକ୍ୟକୁ ନିଜେ ନିଜେ ନିଜ ପରିଭାଷାରେ ପ୍ରଦାନ କରନ୍ତି ଲୋକମାନଙ୍କ ଭଳି ଲୋକମାନେ ନିଜ ଭାଷାକୁ ପରିଚଳନା କରନ୍ତି ଏବଂ ପଶୁପକ୍ଷୀମାନେ ହେଉଛନ୍ତି ଆମର ପ୍ରିୟ ଏବଂ ଲୋକ ଲୋକମାନେ ପଶୁପକ୍ଷୀମାନେ କିଛି ଦିନ ଦୂରେଇଗଲା ପରେ କିଛି ଦିନ ଦୂରରେ ରହିଲେ ଆମକୁ ଭାରି ଅଲଣା ଅଲଣା ଖାଁ ଖାଁ ଲାଗିଥାଏ ଏବଂ ପଶୁପକ୍ଷୀମାନଙ୍କୁ ନଦେଖିଲେ ରହିପାରୁନାହୁଁ ଆମେ ଯଦି କୌଣସି କାମରେ ବାହାରକୁ ଯାଇଥାଉ ପଶୁ ପକ୍ଷୀମାନଙ୍କର ଯତ୍ନ ନେବା ପାଇଁ ସେହିପରି ପୁଣି ଗୋଟିଏ ଲୋକ ଦରକାର ଏବଂ ଘରର କୌଣସି ସଦସ୍ୟ ହେଲେ ମଧ୍ୟ ଚଳିଯାଏ ଏବଂ ପଶୁମାନଙ୍କର ଆପଣ କୌଣସି ଖରାପ ଦୁର୍ଘଟଣା ଘଟିବାକୁ ହେଲେ ପଶୁମାନଙ୍କ ଭଳି ପଶୁ ଡାକ୍ତର ମଧ୍ୟ ଦରକାର ହେବ ପଶୁ ଡାକ୍ତର ଠିକ୍ ସମୟରେ ଠିକ୍ ଜାଗାରେ ଆସି ଆମ ପାଖରେ ପହଞ୍ଚିବା ଦରକାର ଏବଂ ପଶୁ ମାନଙ୍କ ଭଳି ପଶୁପାଳନ ଦାରା ଆମର ବହୁତ ଲାଭବାନ ହୋଇଥାଏ ପଶୁମାନେ ହେଉଛନ୍ତି ଆମର ଘରର ସଦସ୍ୟ ଭଳି ପଶୁମାନଙ୍କ ଯତ୍ନ ନେବା ଦ୍ୱାରା ବହୁତ ଆନନ୍ଦ ମିଳିଥାଏ ପଶୁମାନଙ୍କର କୌଣସି ଖରାପ ଘଟଣା ଅନୁଭବ ହେଲେ ସେମାନେ ଆମକୁ ସୂଚାଇ ଦେଇଥାନ୍ତି ଏବଂ ଆମ ଉପରକୁ କୌଣସି ବି ପରି ସେହିପରି ଖରାପ ଅସୁବିଧା ଆସିଲେ ସେମାନେ ନିଜ ନିଜେ ସାମ୍ନା ମଧ୍ୟ କରିଥାନ୍ତି ଏବଂ ଏବଂ ପଶୁମାନଙ୍କ ପାଇଁ ଘର କରିବା ପାଇଁ ଖୋଲା ଫାଙ୍କା ସ୍ଥାନରେ କରିବା ଉଚିତ୍ ଘର ଚାରିପାଖରେ ସଠିକ୍ ପରିମାଣର ଜାଗା ଥିବା ଦରକାର ଏବଂ ଚାଳ ଛପର ଘର ଦ୍ୱାରା ସେମାନେ ଉପଯୁକ୍ତ ହୋଇଥାନ୍ତି ଏବଂ ସେମାନେ ନିଶ୍ଚିନ୍ତରେ ରହିପାରନ୍ତି ଚାଳ ଛପର ଘରେ ଏବଂ ଆଜ୍ବେଷ୍ଟ୍ ଘରେ ମଧ୍ୟ ସେମାନେ ବହୁତ ଖରାଦିନେ ବହୁତ ଖରାରୁ ରକ୍ଷା ପାଇବା ପାଇଁ ଦିଅନ୍ତି ଏବଂ ଖରାଦିନେ ଗାଈ ଗୋରୁମାନଙ୍କୁ ଆମେ ବାହାରେ ଛାଡ଼ିଦେବା ଦ୍ୱାରା ଗାଈ ଗୋରୁମାନେ ଗାଈ ଗୋରୁମାନେ ଶୋଷରେ ଆଉଟୁ ପାଉଟୁ ହୋଇ ଇଆଡ଼େ ସେଆଡ଼େ ବୁଲୁଥାନ୍ତି ଏବଂ ଗଛର ଛାଇ ଖୋଜୁଥାନ୍ତି ସେଥିପାଇଁ ଖରାଦିନେ ଗାଈ ଗୋରୁମାନଙ୍କୁ ସଠିକ୍ ତୋରାଣିର ପ୍ରୟୋଜନ ଦରକାର ଏବଂ ସେଥିପାଇଁ ସେମାନେ ବହୁତ ଆନନ୍ଦ ଓ ଉତ୍ସାହ ସହିତ ସେମାନେ ଆମ ପାଖରେ ରହିବା ଉଚିତ୍ ଲୋକମାନେ ଚାହାଁନ୍ତି ଗାଈ ଗୋରୁମାନଙ୍କୁ ଆମ ପାଖରୁ ନ ଦୂରେଇବା ପାଇଁ ଗାଈ ଗୋରୁ ହେଉଛନ୍ତି ଆମର ଆଦର୍ଶ ଏବଂ ଗାଈ ଗୋରୁମାନେ ଆମର ସୁଚିନ୍ତକ ମଧ୍ୟ ହୋଇଥାନ୍ତି ଗାଈ ଗୋରୁ ହେଉଛନ୍ତି ଆମର ଗୋଟିଏ ଆହ୍ୱାନ ଏବଂ ଗାଈ ଗୋରୁମାନଙ୍କୁ ଯତ୍ନ ନେବା ପାଇଁ ଗୋଟିଏ ଲୋକ ନିହାତି ରହିବା ଜରୁରୀ ଏବଂ ସେ ପ୍ରତିଟି କାର୍ଯ୍ୟରେ ଆମକୁ ଏବଂ ଗାଈ ଗୋରୁକୁ ସାହାଯ୍ୟ କରୁଥିବା ତା'ର ମୂଳମୂତ୍ର କାଡ଼ିବା ତାଙ୍କ ଠିକ୍ ସମୟରେ ଠିକ୍ ଖାଦ୍ୟ ପଦାର୍ଥ ଯୋଗାଇବା ଏବଂ ଠିକ୍ ସମୟରେ ଦାନା ଚୋକଡ଼ ଆଦି ଦେବା ଯୋଗାଇଦେବା ନିହାତି ଦରକାର ହୋଇଥାଏ